ହଁ ହଁ ହଁ ଏଇଠି ହୁଟେଲ୍ ହୁଟଲା ଦେଇକିନି ରହୁଛି ଆଉ ହଁ ସେମିତି ବାକି ଟାକି ତ ଖାଇ ଦେଉଛନ୍ତି ଆଉ ହଉ ଏମିତି କରିକିନା ଆଡ଼ଜଷ୍ଟ କରି ଦେଉଛି ଆଉ ହଁ

ହଁ ତୁ କେଉଁଦିନ ଆସିଲୁ କି ଆସେ ଆଡ଼େ ମୋ ହୋଟେଲ୍ ଆଡ଼େ ଟିକେ ହଁ ଯେମିତି ହେଲେ ଟିକେ ସମୟ ବାହାର କରିକି ଆସିବୁ ଆଉ ହଁ ଦେଖିକିନି ଦେବା ଆଉ ଯେଉଁ ଆଜିକାଲି ଯେଉଁ ରେଟ୍ ମୋହନ ମାଝି ଆସିଲା ଦିନଠୁ ଏ ମା'ଲୋ ଆକାଶ ଛୁଆଁ ହେଇଗଲାଣି ନାଇଁ ଚାଉଳ କିଲୋ ତ ଚାଳିଶି ହେଇଗଲା ନା ପାଞ୍ଚ ଟଙ୍କିଆ ଚାଉଳ ଟଙ୍କାକିଆ ଚାଉଳ ଦେଲେ କି ମାଗଣା ଚାଉଳ ଦେଲେ କ'ଣ ଲାଭ ହେଉଛି ମୁଣ୍ଡ ପିଛା ପାଞ୍ଚ ଟଙ୍କାରେ ଚାଉଳ ଦେଉଛି ପାଞ୍ଚ କିଲୋ ଚାଉଳ ଦେଉଛି ଏଇଠି ତୋତେ କେତେ ଦରମା ଦେଉଛନ୍ତି ତୋର ସେଠି କେତେ ଦରମା ଦେଉଛନ୍ତି ମୋ ପାଇଁ ଟିକେ ବୁଝନି ମୁଇଁ ବି ସିଆଡ଼େ ପଳାଇବି ହଁ ହଁ ହଉ ଆସେ ଆଉ ହଉ ଆଉ କିରା କହିବୁ କହ ଆଉ ତ ଛୁଆମାନେ ସମସ୍ତେ ଭଲ ଅଛନ୍ତି